ଉପଭୋକ୍ତା ମାନେ ସ୍ଥାୟୀ ଆଉ ନୈତିକ ପଶୁପାଳନ ଅଭ୍ୟାସକୁ ସମର୍ଥନ କରିପାରିବେ ଆମର ଯଦି ଗାଈଗୋରୁ ଯେଉଁ ଯେଉଁମାନେ ଗାଈ ଗାଈ ଛେଳି ମେଣ୍ଢା ଏସବୁ ପାଳନ କରୁଛନ୍ତି ଗଉଡ଼ ଜାତିର ଲୋକମାନେ ସେମାନେ ସବୁ ଯେତେବେଳେ ମାନେ ସେ ଯେଉଁ ଚାଷ କରୁଛନ୍ତି ଗୋପାଳନ କରୁଛନ୍ତି ଛୋଟିଆ ମୋଟିଆ ଆମର ଯେତେ ସବୁ କ୍ଷୁଦ୍ର ଚାଷୀ ରହିଲେ ସେମାନେ ସରକାରଙ୍କଠାରୁ ଯଦି ମାନେ କମ୍ ଶୁଦ୍ଧରେ କିମ୍ବା ଶୁଦ୍ଧ ଛାଡ଼ରେ ଋଣ ଆଣି ଋଣ ପାଇପାରିବେ ଆଉ ସରକାର ତାଙ୍କ ଗାଈମାନଙ୍କୁ ତା'ହେଲେ ସେମାନେ ଭଲରେ ତାଙ୍କ ଗାଈମାନଙ୍କର ଏଇ କ୍ଷୁଦ୍ର ଚାଷୀମାନେ ଆହୁରି ବଡ଼ ଆକାରରେ ସେମାନେ କରିପାରିବେ ଅତ୍ୟଧିକ ଅଧିକ ଇଏ କରିକି ସେମାନଙ୍କୁ ଆଉ ମାନେ କିଛି ଟେନ୍ସନ୍ ଲାଗିବନି ପରିଶ୍ରମ ବି ବେଶୀ ପଡ଼ିବନି ଆଉ ଗାଈଗୋରୁ ଇଏ ହେଉଛି ସରକାର ଯେତେବେଳେ ତାଙ୍କୁ ଯଦି ମାନେ ତାଙ୍କ ଗାଈ ରହିବା ପାଇଁ ତାଙ୍କ ଗୁହାଳ ବ୍ୟବସ୍ଥା ଆଉ ଗାଈ ଖାଇବା ପାଇଁ ତାଙ୍କର ଯେଉଁ ଦାନା ଆମର ଦାନା ଆଉ ବିଭିନ୍ନପ୍ରକାର ଗାଈ ଗୋଖାଦ୍ୟ ଜିନିଷ ଆଉ ଆମର ଗାଈଗୋରୁଙ୍କର ଯେତେବେଳେ ଦେହ ଖରାପ ହେଉଛି ବା ଅସୁସ୍ଥ ହୋଇଯାଉଛନ୍ତି ବିନା ମୂଲ୍ୟରେ କିଛି ସ୍ୱାସ୍ଥ୍ୟ ଯେଉଁ ପଶୁଡାକ୍ତର ସେବା ସେଗୁଡ଼ିକ ଆମର ଯଦି ଗାଈଗୋରୁମାନେ ପାଇପାରିବେ ବା ଛେଳି ମେଣ୍ଢା ସବୁ ଏମାନେ ପାଇପାରିବେ ଆମର ଏହିସବୁ ସୁବିଧା ସୁଯୋଗ ଯଦି ଲୋକମାନେ ପାଇପାରିବେ ତା'ହେଲେ ଆହୁରି ବି ମାନେ ଚାଷ ଗୋପାଳନ ଆଉ ଛେଳି ମେଣ୍ଢା ଏସବୁ ପଶୁପାଳନକୁ ଲୋକମାନେ ଆପଣାଇବେ ସ୍ଥାନୀୟ ସ୍ତରରେ ଉତ୍ପାଦିତ ଜୈବିକ ଏବଂ ମୁକ୍ତ ଦୂରତା ବିଶିଷ୍ଟ ପଶୁ ଉତ୍ପାଦ ଚୟନ କରିବା ଆଉ ଆମର କ୍ଷୁଦ୍ର ଚାଷୀଙ୍କୁ ସହାୟତା କରିବା ଇତ୍ୟାଦି ଏସବୁ ମଧ୍ୟ ହେଲେ ହୋଇପାରିବ ସରକାର ଯୋଜନାରୁ ଆମକୁ ସହାୟତା କିଛି ହଁ ମିଳୁଛି ମାନେ କିଛି କିଛି ଋଣ ଛାଡ଼ ହୁଏ ଆଉ କିଛି କିଛି ବେଳେବେଳେ ଶୁଝିବାକୁ ପଡ଼େ ଆଉ ଆମର ଏବେ ଗୁହାଳ ଯୋଜନା ସବୁ ହେଲାଣି ଗୁହାଳ ଯୋଜନା ମାଧ୍ୟମରେ ଯେଉଁ ଗାଈଗୋରୁଙ୍କର ରହିବାର ତାଙ୍କର ବାସସ୍ଥାନ ଠିକ୍ ଭାବରେ ସରକାର ଯୋଗାଇ ଦେଇଛନ୍ତି ଆଉ ଆମର ଏହି ବୃତ୍ତିକୁ ଟାର୍ଗେଟ୍ କରୁଥିବା କ'ଣ କିଛି ଯୋଜନା ଗୁହାଳ ଯୋଜନା ଅଛନ୍ତି ଆମର ଯେଉଁ ଗାଈଗୋରୁଙ୍କ ଖାଦ୍ୟ ଉପରେ ଆମର ସରକାର ତାଙ୍କୁ କମ୍ ସୁଚାରୁ ରୂପେ ଖାଦ୍ୟ ସବୁ ଲୋକମାନଙ୍କ ପାଖରେ ଯେଉଁ ପହଞ୍ଚାଇ ଦିଅନ୍ତି କମ୍ ଖର୍ଚ୍ଚରେ ଆଉ ତା'ପରେ ଗାଈଗୋରୁ ରଖି ତାଙ୍କର ଯେଉଁ ସେମାନେ ଯେଉଁ ଚାଷ ଯେଉଁମାନେ କରୁଛନ୍ତି ଗୋପାଳନ ହରିକା ଗାଈ ଛେଳି ତାଙ୍କର ସବୁ କ୍ଷୀର ବିକ୍ରି ପାଇଁ ସରକାର ଯଦି ଭଲ ମାନେ ଠିକ୍ ଦରରେ ଉଚିତ୍ ଦରରେ ଯଦି ବଜାରରେ କ୍ଷୀର ସବୁ ଓମ୍ଫେଡ଼୍ ପାର୍ଲର୍ମାନଙ୍କରେ ଦେଇପାରିବେ ବା ଗାଡ଼ି ଯାଇ ପହଞ୍ଚିପାରିବ ଲୋକମାନେ ଆହୁରି ଅତ୍ୟଧିକ ଲାଭବାନ ହୋଇପାରିବେ